ମୁଁ ମୋର ନିକଟବର୍ତ୍ତୀ ସହର ବା ଗାଁକୁ ପ୍ରତିଦିନ ଯାଏଁ ଯେମିତିକି ମୁଁ ମୋର ନିକଟବର୍ତ୍ତୀ ସହର ଯଥା ଆଗଲପୁର ସେଠାକୁ ମୁଁ ପ୍ରତିଦିନ ଯାଇଥାଏଁ କାହିଁକିନା ସେଠାରେ ମୁଁ ପ୍ରତିଦିନ କାମ ପଡ଼ିଥାଏ ଯାହାକି ମୁଁ ପନିପରିବା ବିକ୍ରୟ କରିବାକୁ ଯାଏଁ ସେଠାକୁ ମେଡ଼ିକାଲ ପାଇଁ ମଧ୍ୟ ଯାଏଁ ଏବଂ ଅନେକ କାମରେ ଯାଇଥାଏଁ କେତେକ ସାଙ୍ଗମାନଙ୍କ ସାଥିରେ ବୁଲିବାକୁ ଯାଏଁ ଶାଢ଼ୀ କିଣିବାକୁ ଯାଏଁ ପିଲାଙ୍କ ଡ୍ରେସ୍ ପିନ୍ଧିବାକୁ ଯାଏଁ ସାଙ୍ଗଙ୍କ ସହିତ ଯାତ୍ରା ଦେଖିବାକୁ ଯାଏଁ ଥ୍ୟାଙ୍କ୍ ୟୁ ମୁଁ ସବୁଦିନ ସେଠାକୁ ଯାଏଁ ମୋର କିଛି ନା କିଛି କାମ ପଡ଼ିଥାଏ ଚିନ୍ତା ମୋତେ ପଡ଼ିଥାଏ ଯେମଥିପାଇଁ ମୁଁ ସବୁଦିନ ଯାଇ ଥାଏଁ ପନିପରିବା କିଣିବାକୁ ଯାଏଁ ଓ ମୁଁ ଷ୍ଟୋର୍ ଯାଏଁ